ମୁଁ ସ୍କୁଲ୍ ପାଠପଢ଼ା ସମୟରେ ମୁଁ ସାହିତ୍ୟ ଓ ଇତିହାସ ଦୁଇଟି ବିଷୟ ମୋର ପ୍ରିୟ ବିଷୟ ଥିଲା ସାହିତ୍ୟରେ କବିତା ଗପ ଏକାକିଙ୍କା ଉପନ୍ୟାସ ଏବଂ ମହାପୁରୁଷ ମାନଙ୍କର କାହାଣୀ ଲିପିବଦ୍ଧ ହୋଇ ରହିଥାଏ ଇତିହାସରେ ଆମର ପୁରୁଣା ଐତିହ୍ୟ ଓ ସଂସ୍କୃତି ଆଜିର ଦିନରେ ଗପ ହୋଇଥାଏ ଓ ମନେପକାଇ ଥାଏ ତ୍ୟାଗ ବଳରେ ସେ କ'ଣ ତ୍ୟାଗ ବଳରେ ସେ କଣ ଥିଲା ଓ ରାଜା ରାଜୁତି ସମୟରେ ପୁରାତନ କାର୍ଯ୍ୟ ଗୁଡ଼ିକ ପୁନାରୁଦ୍ଧାନ କରିଥାଏ ଏବଂ ଇତିହାସରେ ମହାପୁରୁଷ ମାନଙ୍କର କାହାଣୀ ଲିପିବନ୍ଧ ହୋଇ ରହିଥାଏ ତେଣୁ ମୋତେ ଏଇ ଦୁଇଟି ବିଷୟ ପଢ଼ିବାକୁ ବହୁତ ଭଲ ଲାଗେ